ଆପଣ ମହାରାଜା ରେଷ୍ଟୁରାଣ୍ଟ୍ରୁ କହୁଛନ୍ତି କହୁଛନ୍ତି ତ ମୁଁ ଆଜି ତିନିଟାରେ ଯୋଉ ବିରିୟାନୀ ଅର୍ଡ଼ର୍ କରିଥିଲି ସେଇଟା ଦଶଟାରେ ଆସି ପହଞ୍ଚିଲା ହେଲେ ମୁଁ ଯେତେବେଳେ ଖୋଲିକି ଦେଖିଲି ଆଉ ଖାଇଲି ଏହା ଗନ୍ଧି ଯାଇଥିଲା ଏଇ ବିରିୟାନୀ ବାସି ଆପଣ କେମିତି ବାସି ବିରିୟାନୀ କେମିତି ଡ଼େଲିଭରି କରୁଛନ୍ତି ଯଦି ଆପଣଙ୍କର ପାଖରେ ସମୟ ନଥିଲା କରିବାକୁ ତେବେ ଆପଣ ମୋତେ ମନା କରିପାରିଥାନ୍ତେ ହେଲେ ଏମିତି ବାସି ବିରିୟାନୀ ମୋତେ ଏମିତି ଆଉ କାହାକୁ

ଖରାପ ହେଉଛି ମୁଁ ବହୁତ ଖୁସି ଥିଲି ଯେ ଆପଣ ମୋତେ ବହୁତ ସ୍ଵାଦିଷ୍ଟ ବିରିୟାନି ଦେବେ ହେଲେ ଆପଣ ଏମିତି ବାସି ବିରିୟାନୀ ଦେଇକି ମୋ ମନ ଖରାପ କରିଦେଲେ ଦୟାକରି ଏମିତି କାମ ଆଉ କେବେ ବିି ଆଉ କାହା ସହିତ କି କରିବେ ନାହିଁ